ମୁଁ ଗୋଟିଏ ଦିନ କାମ କରିବାକୁ ଗୋଟିଏ ଜାଗାକୁ ଯାଉଥିଲି ଆଉ ଆଉ ଜଣେ ବି ଲୋକ ସେଇଠୁ କାମ କରିବାପାଇଁ ଆସନ୍ତି ପ୍ରତ୍ୟକ ଦିନ ସେ ଲୋକ ବି ଆସନ୍ତି ମୁ ବି ସେଠାକୁ କାମ କରିବାପାଇଁ ଯାଉଛି ତାଙ୍କ ଭାଷା ଅଲଗା ମୋ ଭାଷା ଅଲଗା ମୁଁ ତାଙ୍କ ଭାଷା ବୁଝିପାରୁନାହିଁ କି ସେ ଲୋକ ବି ମୋ' ଭାଷା ବୁଝି ପାରନ୍ତିନାହିଁ ଆମେ ଦୁହେଁ ଦୁଇ ଜଣ ପ୍ରତ୍ୟକ ଦିନ କାମ କରୁ ଆଉ ଘରକୁ ଆସୁ ଏମିତି ଗୋଟିଏ ଦିନ ଏମିତି ସମୟ ଆସିଲା ସେ ଲୋକ ମୋ' କଥା ବୁଝିପାରନ୍ତିନାହିଁ ମୁଁ ତାଙ୍କ କଥା ବୁଝିପାରୁ ପାରୁନଥିଲି ଆମେ ପ୍ରତ୍ୟକ ଦିନ ଏମିତି କଥା ହୋଇ ହୋଇ ଦୁହେଁ ଦୁଇ ଜଣ ଭଲ ଭାବରେ କଥା ହେଲୁ ଆଉ ଭାଷା ବି ତାଙ୍କ ଭାଷା ସିଏ ମୋତେ କହିଲା ମୁଁ ମୋ' ଭାଷା ତାକୁ ବୁଝେଇକି କହିଲି ଏମିତି ପ୍ରତ୍ୟକ ଦିନ କାମ କରିକି ବୁଝା ବୁଝି ହେଲୁ ଆଉ ମିଳିମିଶିକି କାମ ବି କରିଲୁ ଆଉ ସବୁ ଦିନ ଆମେ ମିଶିକି ତାଙ୍କ ସହିତ କାମ କରୁଥିଲୁ ଏବଂ ଭଲ ଭାବରେ କାମ କରିଲୁ